ମୁଁ ଯେଉଁ କାନଫୁଲଟା ଆଣିଛି ବେକାର କିଣିଲି ଷ୍ଟୋନ୍ ଫୋନ୍ ବସିଥିଲା ସବୁ ବସିଥିଲା ପିନ୍ଧିଲେ କାନ ଦରଜ ହୋଇଯାଉଛି ରଙ୍ଗ ଛାଡିଗଲା ଓଜନ ଲାଗୁଛି ଆଉ କେମିତି କେବେ ବି ଏମିତି କାନଫୁଲ ଆଣିବି ନାହିଁ ଘରେ ସମସ୍ତେ ରାଗୁଛନ୍ତି ପଇସା ମୋର ବର୍ବାଦ ରାଗୁଛନ୍ତି ଏତେ ପଇସା ନେଇକି ସବୁ ନଷ୍ଟ କରୁଛୁ କେବେ ତୋତେ ଆଉ ପଇସା ଦେବୁନି ମୁଁ ଆଉ କେବେ ବି ମୋ ଜୀବନରେ ଏମିତିକା କାନଫୁଲ ଆଉ କେବେ ବି କିଣିବି ନାହିଁ